ମୁଁ ଭଲ ରୋଷେଇ କରେ ମୋ ମାଁଙ୍କ ପାଖରୁ ଶିକିଛି ମୁଁ ବି ଯେଟିକି ଯାଏ ଭଲ ରୋଷେଇ କରେ ଆଉ ଘର ତିଆରି ଯେ ଦିନ ଆଜି ଆଇଁଷ ବାର ଆଜି ମାଂସ ରାନ୍ଧିବା କି ମାଛ ରାନ୍ଧିବା ତାପରେ ନିରାମିଷର ନିରାମିଷର ଛତୁ ହେଲା କି ପନିର ହେଲା ଶାଗ ହେଲା କି ଭଜା ହେଲା ମାଂସ ଆସିଲା ପରେ ମାଂସଟା ରନ୍ଧା ଯିବ ମାଂସ ଧୁଆଧୁଇ କରିଦେଲେ କଲା ପିଆଜ କି ଧଣିଆ ପତ୍ର ବିଲାତି ଆଳୁ ଅଦା ରସୁଣ ମସଲା ଯେ ଯାହାବି ଦବା କଥା ସବୁ ସ ସଜ ତିଆରି ମାନେ ସଜବାଜ ସବୁ ହେଇଗଲା ହେଇଗଲା ପରେ ତାପରେ ପୋକରୀ ଟା ଫାଷ୍ଟେ ଗ୍ୟାସରେ ବସାଇଦେଲେ ପିଆଜ ବି ପିଆଜ ଯାହା କଟାକୁଟି ହେଇଥିବ ପିଆଜ ରା ଛାଡ଼ି ଦେଲେ ପିଆଜରା ଟିକେ ଲାଲ ହେଇ ଆସିଲା ଆଉ ତାପରେ ଫୁଣି ଯେଉଁ ଅଦା ରସୁଣ ଯେଉଁ ବଟା ହେଇଥିବ ପେଷ୍ଟ ଟା ସେଇ ପିଆଜରେ ପକାଇଦେଲେ ସେଇ ମୋ ମସଲା ଟା ଟିକେ ହେଇସାରିଲା ପରେ ତାପରେ ଟିକେ ଲଙ୍କା ଦେଲେ କି ହଳଦୀ ହଳଦୀ କି ମସଲା ପକାଇକି ଧଣିଆ ପତ୍ର ବିଲାତି ପକାଇକି ତାକୁ ଟିକେ ପାଣି ଦେଲେ ଟିକେ ଖାଲି କଷି ଆସିଲା ପରେ ମାଂସ ଟା ଛାଡ଼ିଲେ ମାଂସ ଛାଡ଼ିଲେ ମାଂସ ଛାଡ଼ିଲା ପରେ ଆଳୁ ଆଉ କି ଦହି ବି ଦେବ ବି ଦବ ଦେଲାପରେ ଢାଙ୍କା ଦେଲ ମାଂସ ଦୁଇ ତିନି ଢାଙ୍କା ପରେ ମାଂସ ଟା ତରକାରୀ ଟା ହେଇଗଲା ଖାଇଲା ପରେ ସମସ୍ତେ ବି ଖାଆନ୍ତି ସମସ୍ତେ ଭଲ କୁହନ୍ତି ଆଉ ଯେଟିକି ବି ଯାଏ ରୋଷେଇ କରିବା ପାଇଁ ବି ପିକନିକ ଗଲେ କି ରୋଷେଇ କରିଆ ହଁ ହଁ ଭଲ ରୋଷେଇ କରୁଛ ତିଆରି କର ବୁଲାବୁଲି କରିକି ମାଂସ ଫାଂସ ଏଇ ରନ୍ଧା ହେଲା କି ପକୋଡ଼ା ପକୋଡ଼ା ବି କଲ ପକୋଡ଼ା ତିଆରି କଲ ସେଇ ମାଂସରେ ପ ଏ ଚିକେନରେ ପକୋଡ଼ା କଲ ଚାଉମିନ ବି ତିଆରି ହୁଏ ସେଇଟା ସମସ୍ତେ ଖାଆନ୍ତି ସମସ୍ତେ ଖାଇକି ଭଲ କୁହନ୍ତି ହଁ ଭଲ ରୋଷେଇ ହେଇଛି ଆଉ ଆଉ ଦର ନିରାମିଷ ବାରର ଶାଗ ହବ କି ପନିର ହେଲା ଛତୁ ହେଲା କି ଯାହା ବି ହଉ ସେମିତି କି ଏଇ ବଟା ହବ ଏଇ ମସଲାଟା ମସଲା ବାଟିଲ ପିଆଜି କାଟିଲ ଧନିଆ ପତ୍ର ଏ ଯେ କେମିତି ବିଲାତି ଆଳୁ ଯାହା ଦବା କଥା ସବୁ ସଜ କଲା ପରେ ତାପରେ ଏଇ ଯେ ରୋଷେଇ ଟା ହେଲା ରୋଷେଇ ଟା ହେଲା ପରେ ପଡ଼ିବ କାଜୁ ଟିକେ ବଟା ଦ ବଟା ଦିଆ ହବ ଆଉ ଚାରମଗଜ ଟିକେ ବଟା ଦିଆହବ ପନିରରେ ଆଉ ଛତୁର ବି ଛତୁ ଯଦି ହବ ଛତୁରେ ବି ସେମିତି ଟିକେ ପଡ଼ିବ ଆଉ ଟିକେ ତା ହେଇସାଇଲା ପରେ ଟିକେ ମସଲା ଏଇ ଯେ ଗୁଣ୍ଡ ଥିବ ଡାଲଚିନ ଗୁଣ୍ଡ ଟିକେ ଜିରା ଗୁଣ୍ଡ ପକାଇଦେଲେ ତରକାରୀ ଟା ଟେଷ୍ଟ ଆସେ ସମସ୍ତେ ଖାଇକି ହଁ ଖାଇଲେ କହିଲେ ହଁ ଭଲ ହେଇଛି ସମସ୍ତେ ଖାଇଲେ କହିଲେ ଭଲ ହେଇଛି ଆଉ ଆଉ ହେଲା ରୋଷେଇ ସଇଲା ପରେ ତାର ଆମର ଯେଇଟି ସବୁ ଖାଆନ୍ତି ସମସ୍ତେ ବସନ୍ତି ଖାଇସାରିଲା ଖାଇଲା ପରେ ହଁ ତୋର ରୋଷେଇଟା ଭଲ ହେଇଛି ଭଲ ରୋଷେଇ ମୁଁ ମୋ ମାଁ ଙ୍କ ପାଖରୁ ଶିଖିଛି ମୋ ମାଁ ବି ଭଲ ଭଲ ରୋଷେଇ କରନ୍ତି ଖାଇବାକୁ ଦିଅନ୍ତି ମାଛ ବି ମାଛ ରନ୍ଧା ହେଲା ମାଛ ଯଦି ଟିକେ ମସ ଅଦା ରସୁଣ ବଟା ଦେଲ ମାଛ ଟା ବିଲାତି ଦେଇକି ଝୋଳ ହେଲା ସିଏ ବି ଗୋଟେ ହେଲା ଯଦି ଟିକେ ଖାଲି ଲେମ୍ବୁ ଦେଇକି ଟିକେ ଖଟା କଲ ଆ ଟିକେ ଯେ ସୋରିଷ ଦବ ଆଉ ବିଲାତି ଟିକେ ଧଣିଆ ପତ୍ର ପକେଇଦବ ଆଉ ଟିକେ ଖାଲି ଲେମ୍ବୁ ଚିପୁଡ଼ି ଦବ ସେ ଟିକେ ଖଟା ଟେଷ୍ଟ ନାଗେ ଆଉ ବଢ଼ିଆ ଲାଗେ ମାଛ ଆଉ ଚୁନାମାଛ ଆଉ ପତ୍ର ପୋଡ଼ା କରିବା ତାକୁ ଏଇ ସେ ସୋରିଷ ପିଆଜ ଆଳୁ ଟିକେ ଚୁନ ଚୁନ କରିକି ତା ଦେହର ଗୋଳେଇକି ତେଲ ଆଉ ପିଆଜ କାଟିକି ଚୁନ ଚୁନ କରିକି ଗୋଳେଇକି ସେଇ କରିରେ ଟିକେ ତେଲ ଦିଆହେଲା ତାପରେ ଯିଏ ଗୋଳାଗୋଳି ହେଇକି ଥିବ କରି ଉପରେ ଦେଇକି ଢ଼ାଙ୍କା ଟେ ମାରିଦେଲ ମାନେ କରିର ଆମେ ପତୁଆ କରିକି କେମିତି ଖାଇବା ଭଲ ଟେଷ୍ଟ ଭଲ ନାଗେ ଆଉ ଖାଇନେ ବି ଖାଇ ସେ ସେଇଟା ବି ଖାଆନ୍ତି ଖାଇସାରିଲା ପରେ ହଁ ଭଲ ଭଲ ନାଗୁଛି ଭଲ ରୋଷେଇ ହେଇଛି ଚୁନାମାଛ ପତୁଆ ଏଇ ଯିଏ ମାଛ ଧର ଟିକେ ଭଜା କରିବ ଟିକେ ଜିରା ପିଆଜ ଟିକେ ବାଟିଦେଲ ବାଟିକି ମାଛର ଗୋଳେଇକି ଆଉ ରଖିଥିବ ଏଇ ସୁଜି ସୁଜି ଟିକେ ମେଲେଇ ଦେବ ମାଛର ବୁଡ଼େଇ ଦେଇକି ଟିକେ ଭା ମାନେ ମାଛଟା ଟିକେ ଭାଜିବ ଭାଜିଲା ପରେ ସିଏ ମାଛ ଟିକେ ଖାଇନେ ପୁରା କୁଡ଼ୁକୁଡ଼ିଆ ନାଗିବ ମାଛ ଭଜାଟା ଟେଷ୍ଟ ଆସିବ ସେଇଟା ବି ମୁଁ ସମସ୍ତଙ୍କୁ ଏ ଯେ ଯାଇଥାନ୍ତି ସବୁ ଭଉଣୀ ମାଁ ପିକନିକ ଯାଇଥାଉ ଖାଇକି ଏବଂ ତାଙ୍କୁ ଚଖାଏ ସେମାନେ ଖାଆନ୍ତି କହିକି ଖାଇକି କୁହନ୍ତି ହଁ ଭଲ ହେଇଛି ମାଛ ଭଜା ଟା ଭଲ ହେଇଛି ଝୋଳ ତରକାରୀ ଟେ କଲ କି ସେଇ ଅଦା ରସୁଣ ବଟା ଟିକେ ଦେଲ ପିଆଜ ଧଣିଆ ପତ୍ର ବିଲାତି ଆଳୁ ଆଉ ତାକୁ ଯେଉଁ ମାନେ ଝୋଳ ହବ ଯେ ମାଛ ଟା ଝୋଳ ହବ ବଡ଼ ଗୋଟେ ପଣ ମାଛ ଆମେ ଆଣିଲେ ତାକୁ ପିସ୍ ପିସ୍ କରି କାଟିକି ତାକୁ ପ୍ରଥମେ ଆଗେ କରେଇର ତେଲ ଦେଲ ଦେଇକି ମାଛ ଟା ଛାଡ଼ିଲ ମାଛ ଟା ଛାଡ଼ିଲା ପରେ ମାଛଟା ହେଇଗଲା ପରେ କାଢ଼ି ଆଣିଲ ପୁଣି କରେଇରେ ପିଆଜ ନା ପ୍ରଥମେ ତେଲ ପକେଇଲ ପୁଣି ପିଆଜ ପକେଇଲ ଅଦା ରସୁଣ ବଟା ହେଇଥିବ ତାକୁ କିଛି ପକେଇବ ଧଣିଆ ପତ୍ର ଚୁନ ଚୁନ କରି କଟା ହେଇଥିବ ପିଆଜ କଟା ହେଇଥିବ ତାକୁ ପକେଇଲ ମସଲା ପକେଇଲ ଟିକେ ଡାଲଚି ଡାଲଚିନି ଗୁଣ୍ଡ ଟିକେ ପକାଇ ଦେଲ ତାପରେ ଟିକେ ଲଙ୍କାଗୁଣ୍ଡ ଏମିତି ମସଲା ସବୁ ଟିକେ ପକାଇଲ ପାଣି ଟିକେ ଦେଇକି ଆଳୁ ଟିକେ ଛାଡ଼ିଲ ଢାଙ୍କା ଟିକେ ମାରିଦେଲ ଢାଙ୍କା ମାରିଦେଇକି ଟିକେ ଆଳୁ ଟିକେ ସିଝି ଆସିଲା ପରେ ଢାଙ୍କାଟା କାଢ଼ିଲ ଟିକେ ପାଣି ପକେଇଦେଲ ପାଣି ଟିକେ ଦେଇଦେଲା ପରେ ପାଣିଟା ଟିକେ ଫୁଟି ଆସିଲା ବେଳେ ମାଛଟା ଏ ଯିଏ ଭଜା ହେଇକିଥିବ ମାଛ ଏଇ ଝୋଳର ପକେଇଦେଲ ଟିକେ ଫୁଟି ଗଲା ପରେ ଓହ୍ଲେଇ ଆଣିକି ତାକୁ ସମସ୍ତକୁ ଖାଇତେ ଦିଏ ଖାଇକି କୁହନ୍ତି ହଁ ରୋଷେଇ ଭଲ ବହୁତ ଭଲ ହେଇଛି ଆଉ ରୋଷେଇ ବିଷୟରେ କ'ଣ କହିମି ଆଉ ଏଇ ଯେ ତାପରେ ଯେଉଁ ନିରାମିଷ ବାରର ଶାଗ କି ଭଜା ହେଲା ପନିରି ହେଲା ଏଇସବୁ ଆଉ ବିଭିନ୍ନ ପ୍ରକାର ଖାଦ୍ୟ ର ରୋଷେଇ ହଉ ଯେଇଟି ଯାହା ଘରକୁ ବି ମୁଁ ଯାଇଥାଇ ମାଉସୀ ଘରକୁ ହଁ ଭଲ ରୋଷେଇ କରୁଛ ତମେ ରାନ୍ଧ ମୁଁ ବି ରାନ୍ଧିକି ରୋଷେଇ କରିକି ଖାଇତେ ଖାଇବାକୁ ସମସ୍ତଙ୍କୁ ଦେଇଛି ସମସ୍ତେ ଖାଇକି ଭଲ ବି କହିଛନ୍ତି କେହି ବି ଖରାପ କହିନାହାଁନ୍ତି ଭଲ ରୋଷେଇ କରୁଛ ତମେ ରାନ୍ଧ ରାନ୍ଧିକି ଆମକୁ ଖୋଇବାକୁ ଦିଅ ସମସ୍ତେ ଭଲ କହିଛନ୍ତି କେହି ବି ଖରାପ କହିନାହାଁନ୍ତି ଭଲ ସମସ୍ତେ କହିଛନ୍ତି ହାଉ ଆଉ ରୋଷେଇ ବିଷୟରେ କ'ଣ କହିବି ସମସ୍ତେ ତ ଖାଇକି ଭଲ କହିଛନ୍ତି ସବୁ ଭଲ ଭଲ ରୋଷେଇ ମୁଁ କ ଭଲ ଭଲ କରେ କିଛି କଷ୍ଟ କରିନି ବହୁତ ସହଜ କାମ ରୋଷେଇ ପୁ କିଛି କଷ୍ଟ ନୁହେଁ ପୁରା ସହଜ